ବଗିଚା କାମ ଆରମ୍ଭ କରୁଥିବା ଲୋକଙ୍କ ପାଇଁ ମୁଁ ଏଇଆ କହିବାକୁ ଚାହିଁବି ଯେ ସେମାନେ ସେମାନେ ଗଛ ଗୁଡ଼ିକର ଗଛ ଗୁଡ଼ିକୁ ଠିକ୍ ଭାବରେ ମାଟି ଯୋଗାନ୍ତୁ ଏବଂ ତାହା ବଢ଼ିବା ପାଇଁ ସାର ବିଶେଷ କରି ଗୋବର ଯେତେ ଯଦି ଆପଣ ବ୍ୟବହାର କରିବେ ତାହା ବହୁତ ଫଳପ୍ରଦ ହେବ ଗୋବରରେ ବହୁତ ବହୁ ଭଲ ବଢ଼ିବାରେ ଉର୍ବର କରେ ମାଟିକୁ ଓ ମାଟିରେ ଆପଣ କିଛି ଜିଆଙ୍କୁ ଜିଆ ଜିଆ ମାଟିକୁ ଉର୍ବର କରନ୍ତି ଆପଣ ଯଦି ଘରେ କୁଣ୍ଡରେ ଲଗାଇଛନ୍ତି ତାହେଲେ ଜିଆ ସେଥିରେ ତ ନଥିବେ ଆପଣ ଯଦି ବାହାରୁ ଜିଆ ଖୋଳି ଆଣି ଜିଆଙ୍କୁ ସେଇ ମାଟିରେ ରଖିବେ ତାହା ସେଇ ମାଟିଙ୍କୁ ମାଟିକୁ ଉର୍ବର କରେଇବ ମାଟି ଯଦି ଉର୍ବର ହେଲା ତା'ହେଲେ ଗଛଟି ବହୁତ ଭଲ ଭାବରେ ବଢ଼ିବ ଆଉ ଗଛକୁ ଆପଣ କେଉଁ ଜାଗାରେ ରଖିଛନ୍ତି ତାହା ମଧ୍ୟ ଦେଖନ୍ତୁ ଗଛ ଯେପରି ସୂର୍ଯ୍ୟାଲୋକ ପାଇ ପାରୁଥିବ ସେଇଭଳି ଜାଗାରେ ରଖନ୍ତୁ ଆଉ ଦେଖ ଲକ୍ଷ୍ୟ କରନ୍ତୁ ଯେ ଯେପରି ସୂର୍ଯ୍ୟାଲୋକ ବେଶୀ ଟାଣ ଖରା ପର୍ଯ୍ୟନ୍ତ ଯେମିତି ଯେପରି ନ ରହେ ନହେଲେ ଗଛ ଗୁଡ଼ିକ ଖରାର ତେଜରେ ପୋଡ଼ିଯିବ ଆପଣ ସେଗୁଡ଼ିକୁ ଅଳ୍ପ ଖରା ପଡ଼ୁଥିବା ଅଳ୍ପ ଛାଇ ପଡ଼ୁଥିବା ଜାଗାରେ ମଧ୍ୟମ ଧରଣର ଜାଗାରେ ରଖନ୍ତୁ ଏବଂ ତାକୁ ସକାଳେ ତାର ଯତ୍ନ ମଧ୍ୟ ନିଅନ୍ତୁ ତାକୁ ଠିକ୍ ଭାବରେ ପାଣି ଦିଅନ୍ତୁ ଗୋବର ଗୋବର ଖତ ସାର ମଧ୍ୟ ଦିଅନ୍ତୁ ତାର ଗଛଗୁଡ଼ିକର ପଚା ପତ୍ର ଗୁଡ଼ିକୁ ସେଠୁ ସଫା କର କରନ୍ତୁ ଆଉ ତାର ଡାଳ ଗୁଡ଼ିକ ବଢ଼ି ଯାଉଥିଲେ ତାକୁ ତାକୁ କାଟି ଦିଅନ୍ତି ନାହିଁ ଯାହା ଫଳରେ କି ସେ ନୂଆ ଡାଳ ସେଠିରୁ ଉଠିବ ଆଉ ତାକୁ ଠିକ୍ ଭାବରେ ଠିକ୍ ଭାବରେ ତାର ଦେଖାଶୁଣା କରନ୍ତୁ